ଭାରତର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ବହୁତ ପରିବର୍ତ୍ତନ ହୋଇଛି ଯଥା ଭାରତର ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ବିଭାଗ ଖୋଲିଲା ପରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ଦିଆହେଉଛି ଯଥା ଶହେ ଆଠ ଆମ୍ବୁଲାନ୍ସ ଡାକ୍ତରଖାନାରେ ବିଭିନ୍ନ ପ୍ରକାର ଔଷଧ ଉପଲବ୍ଧ ରହୁଛି ବିଭିନ୍ନ ପ୍ରକାର ରୋଗକୁ ନିରୂପଣ କରାଯାଇପାରୁଛି ଏବଂ ଡାକ୍ତରଖାନାରେ ପରିଚ୍ଛନ୍ନତା ଭଲ ଭାବରେ ବର୍ତ୍ତମାନ କରାଯାଉଛି କିନ୍ତୁ ଗୋଟିଏ ଅସୁବିଧା ମୁଁ ସମ୍ମୁଖୀନ ହୋଇଛି ଯେଉଁଟାକି ଲମ୍ବା ଧାଡ଼ିରେ ଠିଆ ହେବା ବର୍ତ୍ତମାନ କାରଣ ଡାକ୍ତର ସରକାରୀ ଡାକ୍ତରଖାନାରେ ଲୋକମାନଙ୍କର ଲୋକମାନଙ୍କ ଲୋକମାନେ ବେଶି ପରିମାଣରେ ଆସୁଛନ୍ତି ତେଣୁକରି ଏହି ଯେଉଁ ସେବାରେ ମଧ୍ୟ ପରିବର୍ତ୍ତନ ହୋଇଛି ଏହି ଯେଉଁ ଲମ୍ବା ଧାଡ଼ିଟା ମଧ୍ୟ କିଛିଟା ଅଂଶରେ ଆମକୁ ବେଳେବେଳେ ଅସୁବିଧାର ସମ୍ମୁଖୀନ ହେଉଛୁ